ଓଡ଼ିଆ ଘରର ତ ପରମ୍ପରା ରହିଛି ଗୋବର ପାଣିରେ ପାଣିରେ ଗୋବର ମିଶାଇ ଲିପାପୋଛା କରିବା ଘରଦ୍ୱାର ଛିଞ୍ଚିବା ଆଉ ପ୍ରତ୍ୟେକ ପୂଜପର୍ବ ରେ ତ ଘର ଦ୍ୱାରା ବାହାର ସବୁ ଯାଗା ଲିପା ପୋଛା କରାହୁଏ କିନ୍ତୁ ସପ୍ତାହ କୁ ଦୁଇ ତିନି ଦିନ ଘରେ ପ୍ରାୟ ଗୋବର ପାଣିରେ ଲିପା ହୁଏ ଘର ସୁନ୍ଦର ଦେଖାଯିବା ପାଇଁ ଆମର ତ ମାଟି ଘର ସେଥିପାଇଁ ସବୁଦିନ ଆମେ ଗୋବର ପାଣିରେ ଲିପାପୋଛା କରିଥାଉ ମୁଁ ବୋଲି ନାହିଁ ଆମ ଗାଁ ର ସମସ୍ତେ ସ୍ତ୍ରୀ ଲୋକ ମାନେ ସମସ୍ତେ ଚୁଲି କୁ ମଧ୍ୟ ଗୋବର ପାଣିରେ ଲିପି ଥାନ୍ତି ସକାଳୁ ଗୋବର ପାଣି ଛିଞ୍ଚିଲେ ଘରଦ୍ୱାର ଶୁଦ୍ଧ ବୋଲି ମାନା ଯାଏ ବାହାଘର ପୂର୍ବରୁ ମୋ ମା ମଧ୍ୟ କରୁଥିଲେ ତାପରେ ବାହାଘର ପରେ ମୋ ଶାଶୁ ମଧ୍ୟ୍ୟ କରୁଥିଲେ ତାପରେ ବର୍ତ୍ତମାନ ମୁଁ କରୁଛି ଗୋବର ପାଣିରେ ଲିପାପୋଛା ଆଇଁଷ ମାଇଁଷ ହେଲେ ସେଇ ଘରେ ତ ସବୁଦିନ ଆମେ ଗୋବରରେ ଲିପୁଛେ ପୂଜାପର୍ବ ଇତ୍ୟାଦି ରେ ଘର ଠୁ ଷ୍ଟାର୍ଟ କରିକି ବାହାର ଦ୍ୱାର ପର୍ଯ୍ୟନ୍ତ ସବୁ ଯାଗାରେ ଗୋବର ଦିଆ ହୁଏ ଆମେ ଭାବୁଛେ ମାନେ ଗୋଟେ ଲଷ୍ମୀ ମାଙ୍କର ଦାନା ସେଇ ଭାବି ଆମେ ଗୋବର ରେ ଲିପିଲେ ଘର ଦ୍ୱାରା ପରିଷ୍କାର ଲାଗେ ଭାବିକି ଆମେ କରିଥାଉ ଆଉ ଗୋବରରେ ବହୁତ ଜୀବାଣୁ ନଷ୍ଟ ହେଇଥାନ୍ତି ଯେତେସବୁ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହେଇଥାଏ ସକାଳୁ ଛିଞ୍ଚିଲେ ଗୋବର କୁ ବିଲରେ ମଧ୍ୟ ନେଇକି ଦେଲେ ଚାଷୀ ର ବହୁତ ଉନ୍ନତି ହେଇଥାଏ ସେଥିପାଇଁ ଆମେ ଗୋବର କୁ ବହୁତ ଉପକାରୀ ଜିନିଷ ବୋଲିକି ଭାବିଥାଉ